ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ସାତଶହ ଅଶି ଦୁଇହଜାର ତିନିଶହ ପଞ୍ଚସ୍ତରୀ ତେଇଶ ହଜାର ପାଞ୍ଚଶହ ପଚିଶ ଦୁଇଲକ୍ଷ ବାର ହଜାର ତିନିଶହ ଚବିଶ ପାଞ୍ଚ ଲକ୍ଷ ଚାଳିଶ ହଜାର ସାତଶହ ସତାଅଶି